ମୁଁ ଥରେ ବହୁତ ଅସୁବିଧାରେ ପଡ଼ିଥିଲି ସଭା ଏନ୍ ଜି ଓ କୋରାପୁଟରେ ଇଣ୍ଟର୍ଭ୍ୟୁ ଥିଲା ଯିବାକୁ ପାଇଁ ମୋତେ ପଡ଼ିଥିଲା ସକାଳ ପାଇଲା ଭିତରେ ମୁଁ ସେଠି ରହିବା ପାଇଁ ବାଧ୍ୟ ହୋଇଯାଇଥିଲା ସେଇଭଳିଆ ମୋତେ ଗୋଟେ ମେସେଜ୍ ଆସିଥିଲା ମୋ ପାଖରେ ସେ ସମୟରେ ଗୋଟେ ଟଙ୍କାଟେ ବି ନଥିଲା ସେଇ ସମୟରେ ମୁଁ ମୋର ଗୋଟେ ସମ୍ପର୍କୀୟ ଦିଦି ବା ମୋ ବଡ଼ ନାନୀ ଜଣେ ଥିଲେ ତାଙ୍କୁ ମୁଁ ଫୋନ୍ କରି କହିଲି ଯାହା ବି ହେଉ ମୋତେ ଟଙ୍କା ହଜାରେ ଟଙ୍କା ଗୋଟେ ଦିଅ ମୁଁ ଯାଇକି ଆସିକି ଫେରିଲା ପରେ ମୁଁ ଆପଣଙ୍କର ପଇସା ଫେରେଇଦେବି ବୋଲି କହିଥିଲି ସିଏ ଯାହା ବି ହେଉ ମୋତେ ରାତି ଦଶଟା ଏମତିବେଳେ ଫୋନ୍ କଲାରୁ ସଖାଳେ ଆସ ମୁଁ ଦେବି ବୋଲି କହିଲେ ସଖାଳେ ମୁଁ ପହଞ୍ଚିଲି ସିଏ ମୋତେ ହଜାରେ ଟଙ୍କା ଦେଲେ ସେ ପଇସା ଧରି ମୁଁ ଯାଇ କୋରାପୁଟ ଗଲି କୋରାପୁଟରେ ଇଣ୍ଟର୍ଭ୍ୟୁ ଦେଇ ପାସ୍ କଲି ମାସେ ପରେ ତାଙ୍କୁ ପଇସା ଫେରେଇଥିଲି